ହଁ ଆଉ ଦୋକାନରେ ଶାଢ଼ୀ ସୁଢ଼ା ଏଇନା ଭଲ ଅଛି କି ନାହିଁ କେତେ ଲେଖା ଅଛି ବାସନ୍ତୀ କରିସ୍ମାର ଏ ପାଞ୍ଚଶହ ଟଙ୍କା ନଉଥିଲ ଏଇନା ସାତଶହ ଟଙ୍କା କରିଦେଲ ପରା ଯେ ହେଲେ ବି ଆମେ ପରା ଏଇ ଇଏରେ ଆଣିଥିଲୁ ଦୁର୍ଗା ପୂଜା ବେଳେ ଆଣିଥିଲୁ ତୁମଠୁ ଶାଢ଼ୀ ଯେ କହିଲ ଲୁଗା ଯେ ତୁମେ କହିଲ ପାଞ୍ଚଶହ ଟଙ୍କାରେ ଆଣିଥିଲୁ ପୁଣି ଆଇଥିଲା ଯାଁ ଅଡ଼ଛି ବ୍ଲାଉଜ୍ ପିସ୍ଟା ତିନିଶହ ଟଙ୍କା ପରେ ନେଉଛ ଆଠଶହ ଟଙ୍କା କହୁଛ କ'ଣ ଆମେ ସେଲେଇ କରବୁ ଯେ ସିଲେଇ କର୍ବୁ ପୁଣି ଦୁଇଶହ ମାନେ ହଜାର ଟଙ୍କା ଲୁଗାଟେ ପିନ୍ଧିବୁ ଯେ ହେଲେ ସମ୍ବଲପୁରୀ ଶାଢ଼ୀ ବି ଭଲ ଅଛି କି ସେ ପୁରୁଣାଟା ରଖିଛ ପୁରା ଖାଣ୍ଟି ସମ୍ବଲପୁରୀ ଆଣିଛ ତ କି ଡୁପ୍ଲିକେଟ୍ ଏଇଟା ସମ୍ବଲ ଶୁଣ ଶୁଣ ମୁଇଁ ସମ୍ବଲପୁରୀ ତିନିଟା କେତେ ନେବି ତିନି ଖଣ୍ଡ ହେଲା ଆଉ ସୁତା ଶାଢ଼ୀ ନେବି ଦଶ ଖଣ୍ଡ ହେଲା ରେଟ୍ ଟିକେ କାଟିକିନା ଦେବ ବୋଲେ ଯିବି ଆଉ ନହେଲେ ଯିବିନି ଆଉ ସତ କଥା ଆଉ ତୁମେ ଚିହ୍ନା ବୋଲିନ କହୁଛେ ନା ଡିସ୍କାଉଣ୍ଟ ଅଛି ଆଉ ଯେ ତାହଲେ ତ ଭଲ ବା ନା ପରା ଅଛି ନିର୍ବନ୍ଧଟା ଯେ ଏଇଟା ଖାଲି ନେଇଥାଉ ଆଉ ଅଲଗା ଲୁଗାଗୁଡ଼ା ତ ବାହାଘରକୁ ବୋଧେ ନେବେ ଆଉ ତ ତୁମଠୁ ଏତିକି ନେଇଥାଉ ବାହାଘର ବେଳେ ଫେର ଆଣିବୁନି ତୁମଠୁ ଏଇନା ଆଡ଼ୁ କମେଇକିନା ଦେଇଥାଅ ଯେ ବାହାଘର ବେଳେ ବି ଆଣିବୁ ବୋଲି ଯିବୁ ଭଲା ଆଉ ଏଇନା ରେଟ୍ କଲେ ହେଲେ ସେତେବେଳେ ଆଉ ଯିବୁ ହୁଁ ଆମ ଛୁଆର ତ ସବୁ ତୁମଠୁ ଆଣନ୍ତି ଆଉ ଶହେ ଖଣ୍ଡ ଯେ ଶହେ ଆଠ କି ଦଶଖଣ୍ଡ ଦେଇଥିବ ହେଲା ବ୍ଲାଉଜ୍ ପରା ଅଛି ଏଇଡ଼େ ଯଦି ଆଉ ସମ୍ବଲପୁରୀ ଲାଗି ଖାଲି ବ୍ଲାଉଜ୍ ଦେବ ଆଉ ସମ୍ବଲପୁର ଯେଉଁ ତିନି ଖଣ୍ଡ ନେବି ସେ ଲାଗି ଖାଲି ବ୍ଲାଉଜ୍ ମ୍ୟାଚିଙ୍ଗ କରି ଦେଇଦେବ ଆଉ ସେରା ମୋ ପୁଅ ଆଣିବ ସେଆଡ଼ୁ ହଁ ସେଇଠି ତ ଅଛି ଆଉ ସେଇଥିପାଇଁ ତ ମୁଁ କହୁଛି ତୁମଠୁ ହିଁ ଆଣିବି ମୋ ପୁଅ କହୁଥିଲା ଆଉ ଗୋଟେ ଦୋକାନ ଯେ ମୁଁ କହିଲି ନାଇଁ ନାଇଁ ତାଙ୍କର ଭଲ ଲୁଗା ଆଉ ଭଲ ବି କାଟନ୍ତି ରେଟ୍ ଆଉ ଆଣିବି ଆଉ ବୋଲି କହିଲି ଆଉ ସେଇଥିପାଇଁ ପଚାରୁଥିଲି ବି ଆଗକୁ ପଚାରିଦିଏ ଯେ ଆଣିବି କାଳେ ଆଉ ଯାଇକିନା ଆଉ ବୋଲି ଆଉ ନଥିଲେ ପୁଣି ଫେରେ ଆଇବି ନା ଆଜି ସନ୍ଧ୍ୟା ଆଡ଼େ ଯିବି ଭାବୁଛି ଆଉ ବେଳାରେ କିରାକି ଗାଁ ଲୋକଗୁଡ଼ା ସବୁ ଆସୁଛନ୍ତି ନାଇଁକି ତୁମ ଦୋକାନରେ ସବୁ ଭିଡ଼ଥିବେ ବୋଲିନ ମୁଁ ଯାଉନି ସନ୍ଧ୍ୟାବେଳେ ହେଲେ କେହି ନାହିଁ ଯିବୁ ଦୁଇ ତିନିଜଣ ହେଇଲା ଯେ ଧରି ଆଇବୁ ଆଉ ରଖିରୁଖା ଦେଇଥିବ ଭଲ ଭଲ